ଏବେ ସିନା ଖାଲି ପଚାଶ ହଜାର ଟଙ୍କା ଦେବି

ହେଉ ଆପଣ ତେବେ କି ଜିନିଷ ନେବାକୁ ଚାହୁଁଥିଲେ ହଁ ଡିଜାଇନ୍ ଅଛି କାନଫୁଲ ଅଛି ଟପ୍ ଝରା ଆଉ ମଙ୍ଗଳସୂତ୍ର ଏଇସବୁ ଜିନିଷ ଅଛି ହେଲେ କି ଜିନଷ ନେବାକୁ ଚାହୁଁଛନ୍ତି ହଁ ପାଉଁଜି ସାତ ହଜାର ଟଙ୍କା ଭରି ଅଛି ଆଉ ଦି ହଁ ଆଜ୍ଞା ସେଇଟା ଓଜନ ନେଇକି ହେବ ନା ହେଉ ତେବେ ସେଇ ତା' ଭିତରେ ମୁଁ ପୁରୁଣା ଜିନଷ ରେଟ୍ କାଟିକି ନୂଆ ଜିନିଷ ରେଟ୍ କରିବି ଆଉ କେତେ କେତେ ତାରିଖ ଭିତରେ ନେବାକୁ ଚାହୁଁଥିଲେ କି ଆଚ୍ଛା ହେଉ ଠିକ ଅଛି ତା' ପାଇଁ ସେ କାନଫୁଲ ମୁଁ ଆଉ ଟିକିଏ ଅର୍ଡ଼ର କରିଦିଏ ନୂଆ ଡିଜାଇନ୍ ଆସି ସାରିଲେ ଆଉ ଆପଣଙ୍କୁ କଲ୍ କରିବି ଆଉ ହଁ ଅଛି କିନ୍ତୁ କାନଫୁଲଟା ଅର୍ଡ଼ର କରିତେ ହେବ ହେଉ ଠିକ ଅଛି ଭଲ କଥା ସେଇଟା ଜଣେଇଦେଲେ ଭଲ ହେଲା ନା କେତେ ଟଙ୍କା ଭିତରେ ଆପଣ ଜିନିଷ ନେବେ ଚାରିଲକ୍ଷ ଟଙ୍କା ଭିତରେ ଆସିବ ଯଦି ଆପଣ ପାରିବେ ତେବେ ଟୁ ଲାକ୍ଷ୍ସ ଭିତରେ ଦେଇଦେବି ହେଉ ତେବେ ଆଉ ସବୁ ଦେଖିନ ହେଉ ହେଉ ଠିକ ଅଛି ହଁ ଆଜ୍ଞା ହଁ ହଁ